ହଁ କିଏ ଗଣେଶ୍ୱର କହୁଥିଲ ହଁ ମୁଇଁ ତମର୍ ସୁପର୍ଭାଇଜର୍ କହୁଥିଲି କେନ୍ତା ମାନେ ଆମର୍ ଇ ଯେନ୍ ଲାଷ୍ଟ୍କେ ଯେନ୍ ୱେବ୍ ପେଜ୍ ଡିଜାଇନ୍ର ଗୁଟେ ପେଜ୍ଟେ ଯେନ୍ ଦିଆହେଇଥିଲା ଆପଣଙ୍କୁ ସଫ୍ଟୱେର୍ ଡେଭ୍ଲପ୍ ଲାଗି ନା ସେଟା କେନ୍ତା ଏତେ ଦିନ୍ ଯେକ୍ କାଣା କେନ୍ତା ନି ହେଇପାର୍ବାର୍ ଆପଣ୍କର୍ ପ୍ରୋବ୍ଲେମ୍ କାଣା ହଉଛେ କେଁ ଦେଖ ଟିକେ ଦେଖ ଟିକେ ଯେନ୍ତାକରି ଟିକେ ଜଲ୍ଦି କଲା କାମ୍ ହଁ ଆମର୍ ପ୍ରୋଜେକ୍ଟ୍ ରିପୋର୍ଟ୍ ବି ପ୍ରୋଜେକ୍ଟ୍ଟା ବି ଆମ୍କୁ ସବ୍ମିଟ୍ କର୍ବାର୍ ଅଛେ ଆଉ ଯେନ୍ ଆମ୍କୁ ଯେନ୍ ଅର୍ଡ଼ର୍ ନାଏ ମିିଲିଛେ କେଁ ଯେନ୍ ସଫ୍ଟୱେର୍ କମ୍ପାନୀକେ ଆମ୍କୁ ଡେଲିଭର୍ ଦେବାର୍ ଅଛେକିନି ଜଲ୍ଦି ଗଲା ଆଉ ବହୁତ୍ ଦିନ୍ ହେଇଗଲାନ ହେଁ ଟିକେ ଦେଖ ତାମାନେ ଏଜ୍ ୟୁଜୁଆଲ୍ ଯେତ୍କି ଜଲ୍ଦି ଟିକେ ହେବା ଟିକେ ସାର୍ବାର୍କେ ଚେଷ୍ଟା କର ଠିକ୍ ଅଛେ ଠିକ୍ ଅଛେ ରଖ